ମୋର ମନେଥିବା ପାଞ୍ଚଟି ତାରିଖ ହେଲା ତେର ବାର ଦୁଇହଜାର ପନ୍ଦର ସତର ତିନି ଦୁଇହଜାର ଷୋହଳ ଚଉଦ ବାର ଦୁଇହଜାର ଅଠର ପନ୍ଦର ଛଅ ଦୁଇହଜାର କୋଡ଼ିଏ ଏକୋଇଶ ସାତ ଦୁଇହଜାର ବାଇଶ